ହ୍ୟାଲୋ ଆପଣଙ୍କର କାଉଣ୍ଟର୍ ଅଛି ନା ଆଚ୍ଛା ଆଚ୍ଛା କ'ଣ କ'ଣ ସବୁ ଆଇଟମ୍ ରହୁଛି ରେଟ୍ ସବୁ କ'ଣ କେମିତି ରଖିଛନ୍ତି ହଉ ଠିକ୍ ଯିବା ଆପଣଙ୍କ ସହିତ ଟିକେ ଯିବୁ ଆମର ଟିକେ ବହୁତ ଦରକାର ଘର ପାଇଁ ହେଲା କରିବ ଆଉ ସବୁଆଟା ମିଳିବ ଆଚ୍ଛା ଆଚ୍ଛା ଆଚ୍ଛା ଠିକ୍ ଠିକ୍ ଅଛି ଠିକ୍ ଅଛି ଯିିବା ହେଲା ହଉ ହଉ ଆଉ ଯାଇ ଦେଖିଲେ ଜଣା ପଡ଼ିବ ଆଉ ହଁ ହଁ